ଆଜ୍ଞା ମାଛ ଧରିବାରେ କିଛି ଆହ୍ୱାନ ମୁଁ କହୁଛି ଆହ୍ୱାନ କ'ଣ ସେଇଟା ଯିଏ ମାଛ ଧରିବାରେ ଧରିଛନ୍ତି ସେ ହିଁ ଜାଣିଛନ୍ତି ତାଙ୍କର ଆହ୍ୱାନ କ'ଣ ତାଙ୍କ ସ୍ମୃତି କ'ଣ ସେ ମାଛ ଧରିକି କିପରି ସେମାନେ କଷ୍ଟ କରିଛନ୍ତି ସେଇଟା ନିଶ୍ଚୟ ମୁଁ ଏଇଟା ଆପଣଙ୍କ ଜରିଆରେ ମୁଁ ଜଣେଇବାକୁ ଚାଁହୁଛି କି ଆମେ ମାଛ ଧରିବାକୁ ଯେତେବେଳେ ଯାଉ ନା କିଛି ଆହ୍ୱାନ ଏମିତିକି ଯେତେବେଳେ ବାତ୍ୟା ପଳିଆସେ କିମ୍ବା ଖରାପ ପାଣିପାଗ ପଳିଆସେ ଆମେ ଯେତେବେଳେ ମାଛ ଧରିବାପାଇଁ ଡଙ୍ଗାରେ ଅନ୍ୟ ଏପାରିରୁ ଏ କୂଳରୁ ସେ କୂଳକୁ ଯାଉଥାଉ ନା ନଦୀପାର ହେଇକି ଅଚାନକ ବାତ୍ୟା କିମ୍ବା ବନ୍ୟା ପଳିଆସେ ପାଣି ପଶିକି ମାଡ଼ିଯାଏ କିନ୍ତୁ ଆମେ କ'ଣ କରୁ ସେପଟେ ରହିଥାଉ ଥରେ ଥରେ ତ ଆମ ଡଙ୍ଗା ବି ବୁଡ଼ିଯାଏ ଏମିତି ଡଙ୍ଗା ବୁଡ଼ିଯାଏ ଯେ ଆମେ ବାହାରିବାପାଇଁ ବି ଚେଷ୍ଟା କଲେ ବି ଆମେ କରିପାରୁନା କିନ୍ତୁ ଆମକୁ ଯେଉଁମାନେ ପୁରୁଣା ଆମେ ତ ଏବେ ନୂଆ ଶିକାଳି ଥିଲୁ ଯେଉଁମାନେ ପୁରୁଣା ଶିକାଳି ବି ସେମାନେ ନଈପାର ହେଇ ଡଙ୍ଗା ହେଇ ଯାଇକି ଆମକୁ ଦୂରରୁ ଉଦ୍ଧାର କରନ୍ତି ଏବଂ ଉଦ୍ଧାର କରିକି ଆମକୁ ଆଣନ୍ତି ଥରେ ଥରେ ତ ଆମେ ଭଏ ଭାସି ଯାଇଥାଉ ଗୋଟିଏ ଦେଶରୁ ଯାଇକି ଭାସିଭାସି ଅନ୍ୟ ଦେଶରେ ପଡ଼ିଥାଉ ସେତେବେଳେ ଭାଗ୍ୟର ବିଧାତା ଏମିତିକି ଆମ ପ୍ରତ କୃପା କରିଥାନ୍ତି କି ଆମେ ଫୁଣି ଜୀବିତ ହୋଇ ଆମେ ଫୁଣି ଘରକୁ ଫେରିଯାଉ ଥରେ ଥରେ ତ ମୋର ଏମିତି ଗୋଟେ ଅନୁଭୂତି ଆପନଙ୍କୁ ମୁଁ ଆଜି କହୁଛି କି ଆମେ ଥରେ ଡଙ୍ଗାରେ ଯାଇ ଥାଉ ମାଛ ଆଣିବାପାଇଁ ଯେତେବେଳେ ମାଛ ଧରିବାପାଇଁ ଯାଇଥିଲୁ ନା ଅଚାନକ ଗୋଟେ ବାତ୍ୟା ଏମିତି ଆସିଲା ଯେ ଏତେ ଭୟଙ୍କର ବାତ୍ୟା ଆସିଲା ଯେ ଆମେ ସେ ଡଙ୍ଗାରେ ବୁଡ଼ିଯାଇଥିଲୁ ସେଇ ଡଙ୍ଗାରେ ବୁଡ଼ି ଇଏ ଯାଇଥିଲୁ ବୁଡ଼ି ଯାଇକି ଆମେ କେଉଁଠି ପହଞ୍ଚିଲୁ କ'ଣ ଆମର ତ ଚେତା ନଥିଲା ହୋସ ଆସିଲା ଆମେ ଜାଣିବୁ କେମିତି ଏମିତି ଭାସି ଭାସି ଭାସି ଭାସି ଯାଇଁକି ଗୋଟେ କୂଳରୁ ଯାଇଁକି ଗୋଟେ ବିଦେଶରେ ଯାଇଁକି ପହଞ୍ଚି ଯାଇଥିଲୁ ସେତେବେଳେ ଲୋକମାନେ ଆମକୁ ଦେଖି ଆମକୁ ଚେତା କରି ମେଡ଼ିକାଲ୍ ନେଇ ଭଲ କରିଥିଲେ ଆଉ ଭଲ କରି ଯେତେବେଳେ ଦୁଇମାସ ତିନିମାସ ସେଇଟା ଲାଗିଯାଇ ଥିଲା ଘରଲୋକ ସବୁ ଚିନ୍ତାରେ ବ୍ୟସ୍ତ କାନ୍ଦ ବୋବାଳି ପଡ଼ିଥିଲା କିନ୍ତୁ ପଦାଲୋକ ଯେତେବେଳେ ଆମକୁ ଡାକ୍ତରଖାନା ନେଇ ଭଲ କରିଥିଲେ ଆମେ ସେତେବେଳେ ଭଲ ହେଇ ଚେତାର ଯେତେବେଳେ ଫେରିଲୁ ଆମକୁ ପଚାରା ଗଲା ଆମ ନାଁ ଆମ ଗାଁ ସବୁ ଠିକନା କହିଲୁ ସେମାନେ ଆଣିକି ଆମ ଜିଲ୍ଲା କେଉଁଝର ଜିଲ୍ଲାରେ ଆମକୁ ଛ ଛାଡ଼ି ଥିଲେ ଯାଇକି ସେଇଠି ଛାଡ଼ିଲା ପରେ ଆମେ ଆସିକି ଆମ ଘରେ ପହଞ୍ଚିଲୁ ଆମ ଘର ଲୋକମାନେ ଖୁସି ହେଇଯାଇଥିଲେ ମାଛ ଧରିବାର କ'ଣ ଆହ୍ୱାନ କହିବି ଯେତିକି ଭଲ ସେତିକି ଖରାପ ଭଲ ଲୋକମାନଙ୍କ କତିରେ ଆଣିକି ପହଞ୍ଚେଇବାଟା ଲୋକମାନେ ଖୁସିରେ ଆନନ୍ଦର ସହିତ ସମସ୍ତେ ନେଇଯାଆନ୍ତି ଆଉ ଯେତେବେଳେ ଆମ ଜୀବନକୁ ପାଣିଛଡ଼େଇ ଆମେ ଯାଉଛୁ ଆଜ୍ଞା ଖୁସିରେ ଯାଉନୁ ପରିବାରକୁ ଦୁଃଖ ରେ ପେଲିଦେଇକି ଆଜ୍ଞା ଆମେ ଯାଉଛୁ ସୁଖରେ ଯାଉନୁ ଲୁହକୁ ପେଲି ଦେଇକି ଆମେ ଯାଉଛୁ କେତେବେଳେ କିଏ ମରୁଛି ତ କେତେବେଳେ କିଏ ଫେରିକି ଆସୁଛି ଆମ ତାହାବି ଠିକ୍ ଠିକଣା ନାହିଁ